ଅନଲାଇନ୍ ଡିଜିଟାଲ ପେ ସବୁଠୁ ସହଜ ଉପାୟ ଏବଂ ସୁରକ୍ଷିତ ମୁଁ ନିଜେ ବହୁତ ଦିନ ଧରି ଅନଲାଇନ୍ ଯେସେକି ଫୋନ୍ପେ ଗୁଗଲ୍ ପେ ଏବଂ ପେଟିଏମ୍ ବ୍ୟବହାର କରୁଅଛି ଏହା ବହୁତ ସୁରକ୍ଷିତ ଏବଂ ନିର୍ଭର ଯୋଗ୍ୟ